ହ୍ୟାଲୋ କିଏ କହୁଛନ୍ତି

ହଁ ହଁ କୁହନ୍ତୁ କୁହନ୍ତୁ କେଉଁ ଦିନକୁ ଦରକାରେ ହଉ ଆଉ କେଉଁଥିରୁ କେତେ କ'ଣ ନେବ କୁହ

ହଉ ହଉ ହଉ ପନିରଟା ତ କେ ଜି ଦୁଇଶହ ପଚାଶ ପଡ଼ିବ ଆଉ କ୍ଷୀର ଲିଟର୍ଟା ତ ପଚାଶ ଷାଠିଏ ଟଙ୍କା ପଡ଼ିବ ଆଉ ଦହି ଦହି ତ ସତୁରି ଟଙ୍କା ପଡ଼ିବ ଲିଟର ଆଉ କେତେ କେଉଁଥିରୁ ନେବ ହଉ ଠିକ୍ ଅଛି ହଁ ଆମର ଅଛି ହରିୟାନା ଗାଈ ଦଶ ବାରଟା ଅଛି ସିନ୍ଧିର ଅଛି ସିନ୍ଧି ଗାଈ ପନ୍ଦରଟା ଅଛି ଆଉ ଜର୍ସି ଗାଈ ଅଛି ବାରଟା ଆଉ ଯେଉଁ ଦେଶୀ ଗାଈ ଅଛି ଦଶଟା ସବୁ ଗାଈ ଅଛନ୍ତି କ୍ଷୀର ତ ଅଶୀ ନବେ ଲିଟର୍ ଭଳିଆ ହେଉଛି ଦିନକୁ ନା ପାଣି କାହିଁକି ଦେବୁ ତୁମେ ପଇସା ଠିକ୍ ଦେବ ଆମେ କାଇଁ ତୁମକୁ ପାଣି ଦେବୁ ହଁ ପଇସା ନାଇଁ ନାଇଁ ନାଇଁ ନାଇଁ ପାଣି ଫାଣି ସେଗୁଡା ପ୍ରଶ୍ନ ନାହିଁ ଯାହାକୁ ବି ପଠାଇବେ ଚଳିବ ଆଉ ତୁମେ ନିଜେ ଆସ ଦେଖିବ ନହେଲେ ଯାହାକୁ ପଠାଅ ଯିଏ ଆସିବ ଦେଖିବ କ୍ୱାଲିଟି କ'ଣ ରହୁଛି ଆଉ ଦେଖିକି ତା'ପରେ ତୁମେ ନେବ ଅର୍ଡ଼ର୍ ପାଇଁ ଆଡ଼ଭାନ୍ସ୍ କରିବ ହରିୟାନା ସିନ୍ଧି ଗାଈ ଏ ଗାଈର କ୍ଷୀର ଟିକିଏ ଅଧିକ ବହଳିଆ ଆସିବ ସେଇଟା ନେବ ଆଉ ହଁ ହେବ ନାହି କାହିଁକି ତୁମେ ଭଲ ଜିନିଷ ନେବ ଭଲ ପଇସା ଦେବ କ୍ଷୀରିଟା ଭଲ ହେବ ନାହିଁ କାହିଁକି ତୁମେ ଆସ ହଁ ହଁ ଠିକ୍ ଅଛି ଠିକ୍ ଆଉ ତୁମେ ଆସ ତୁମ ଜିନିଷ ନିଅ ତୁମେ ଏତେ ଗୁଡିଏ ଜିନିଷ ନେବ ଏକାବେଳକେ ତୁମକୁ କିଛି କମ୍ କରିବା ଆଉ ତୁମେ ନିଅ ତୁମକୁ କମ୍ ଦରରେ ଦିଆଯିବ ନାଇଁ ନାଇଁ ଫୋନ୍ରେ ବି କଥା ହୋଇପାରିବା ଫୋନ୍ରେ ବି କଥା ହୋଇପାରିବା ଆଉ ତୁମେ ଆସିଲେ ନିଜେ ଦେଖିବ ଦେଖିବ ତା'ର ଯେଉଁ ଭଲ ରହୁଛି କି ମନ୍ଦ ରହୁଛି ତାହା ଦେଖିବ ତା'ପରେ ଦେଖିକି ତୁମେ ଅର୍ଡ଼ର୍ କରିବ କିଛି ଆଡ଼୍ଭାନ୍ସ ପଇସା ଦେବ ଆଉ ତା'ପରେ ତୁମେ ଆସିକି ନେଲା ଦିନ ଫୁଲ୍ ପେମେଣ୍ଟ୍ କରିଦେବ ପଇସା ଦେବ ଆଉ ନିଜେ ଆସ ନଚେତ୍ ତୁମ ଘରର କାହାକୁ ପଠାଅ ପୁଅକୁ ପଠାଅ ସ୍ୱାମୀକୁ ପଠାଅ ଯାହାକୁ ବି ପଠାଇଲେ ସେ ଆସିକି ଦେଖିଦେବେ କିଛି ବି ନେଇକି ଆଗରୁ ତୁମେ ଦେଖିବ ଆଉ ଖାଇକରି ଦେଖିବ କେମିତି କ'ଣ ଲାଗୁଛି କେମିତି ହେଉଛି ତା'ପରେ ଦେଖିଲା ପରେ ତୁମେ ଅର୍ଡ଼ର୍ ଦେଲେ ମୁଁ ସେହି ଅନୁସାରେ କରିବି ଆଉ ମୁଁ ତ ରହୁଛି ମୁଁ ରହୁଛି ଚାରିଟା ଭିତରେ ଥିବି ଚାରିଟା ଭିତରେ ଯେତେବେଳେ ବି ଆସିବ ମୁଁ ଘରେ ରହୁଛି ଗାଈଙ୍କୁ ଖାଇବା ପିଇବା ଦେଉଛି କୁଟା ନଡ଼ା ଘାସ ପିଡ଼ିଆ ଏସବୁ ଖାଇବା ପିଇବା ଦେଉଛି ତ ତେଣୁ ମୁଁ ଗାଈଙ୍କ ପାଖରେ ଗାଈଙ୍କୁ ଗାଧୋଇଦେବା ପ୍ରତ୍ୟେକ ଜିନିଷ ସବୁ କରିବାକୁ ପଡ଼ୁଛି ଗାଈଙ୍କର ତେଣୁ ମୁଁ ରହୁଛି ଘରେ ବହୁତ ସମୟ ଆଉ ଚାରିଟା ପରେ ହଉ ହଉ ହଉ କାଲିକୁ ତୁମେ ଆସ